ଆମେ ଗ୍ରାମରୁ ବସ୍ରେ ପୁରୀ ଗଲୁ ବସ୍ରୁ ଓହ୍ଲାଇବା ପରେ ଅଟୋରେ ଗଲୁ ଅଟୋ ଡ୍ରାଇଭର୍ଟି ଠିକ୍ ଜାଗାରେ ନ ଛାଡ଼ି ତିନି ଚାରି କିଲୋମିଟର୍ ପୂର୍ବରୁ ଛାଡ଼ିଦେଲା ଆମେ ବହୁତ ହଇରାଣ ହେଲୁ ଏବଂ ଠାକୁର ଦର୍ଶନ ମଧ୍ୟ କରିପାରିଲୁ ନାହିଁ କାରଣ ବିଳମ୍ବ ହୋଇଯାଇଥିବାରୁ ପହଡ଼ ପଡ଼ିଯାଇଥିଲା ସମୁଦ୍ର କୂଳକୁ ଗଲୁ ସେଇଠି ବୁଲିବା ସମୟରେ ଗୋଟିଏ ଡକାୟତ ଆସି ଆମର ପଇସା ପତ୍ର ମଧ୍ୟ ନେଇଗଲା ଆମେ ବହୁତ ହଇରାଣ ହରକତ ହୋଇ ଗାଁକୁ ଫେରିଲୁ